ଚାରି ହଜାର ପାଞ୍ଚଶହ ଷାଠିଏ ବାର ହଜାର ତିନିଶହ ଚାଳିଶି ଆଠ ହଜାର ନଅଶହ ସତୁରି ଚଉଦ ହଜାର ଚାରିଶହ ପଞ୍ଚାବନ ପାଞ୍ଚ ହଜାର ତିନିଶହ ସତୁରି